ଉପର ମୁଁ ପ୍ରତିଦିନ ବସ୍ରେ ଯାତ୍ରା କରି ଆସୁଅଛି ଯେହେତୁକି ଆମ କଲେଜ୍ ଏଇଠୁ ବହୁତ ଦୂର ତ ମୁଁ ବସ୍ରେ ପ୍ରତିଦିନ ଯାତ୍ରା କରୁଅଛି ଡ୍ରାଇଭର ସିଟ୍ ଯେଉଁଠି ଡ୍ରାଇଭର ବସି ଗାଡ଼ି ଚଲାଏ ଉପର ଷ୍ଟୋରେଜ୍ କାରିଅର ଯେଉଁଠି ଆମେ ଆମ ବହିିବସ୍ତାନ ବା ବ୍ୟାଗକୁ ରଖିଥାଉ ଝରକା ଝରକା ଆଜିକାଲି ବହୁତ ଗରମ ହଉଥିବା ହେତୁ ଝରକାଟା ବହୁତ ନିହାତି ଆବଶ୍ୟକତା ଭାବେ ବ୍ୟତୀତ ହୋଇଅଛି ଏବଂ ଯେଉଁଦିନ ଆମକୁ ସିଟ୍ ମିଳେନାହିଁ ସେଦିନ ଆମକୁ ଠିଆ ହେବା ପାଇଁ ଯିବାକୁ ପଡ଼ିଥାଏ ଏବଂ ଯେଉଁଦିନ ସିଟ୍ ମିଳେ ସେଇଦିନ ଆମେ ବହୁତ ଖୁସି ଓ ଭଲ ଭାବରେ ଯାତ୍ରା କରିପାରୁଛୁ ଆଉ ତ କିଛି ସମୟ ଡିଜେଲ ଡିଜେଲ ପକେଇବା ପାଇଁ ବି ଗାଡ଼ିଟା ରହେ ମଝି ଅଧା ରାସ୍ତାରେ ଆଉ କେବେ କେବେ ଡିଜେଲଟା ଫୁଲ୍ କରି ଆମେ ଯାତ୍ରା କରିଥାଉ